ହଁ ମୋର ବି ଗୋଟେ ସାଙ୍ଗ ଅଛି ଯିଏ କି ମାନେ ଡିଗ୍ରୀ ପାଇଛି ବହୁତ ଭଲ ପାଠ ପଢ଼ି ସିଏ ଡିଗ୍ରୀ ପାଇଛି ଆଉ ତା'ର ଆର୍ଥିକ ଅବସ୍ଥା ସେତେ ଭଲ ନାହିଁ ସେ ବହୁତ ଗରିବ ଘରର ଝିଅ ତା ବାବାଙ୍କର ରୋଗ ଆଉ ତା ମାମାଙ୍କର ବି ରୋଗ ଆଉ ସିଏ ନିଜ ଗୋଡ଼ରେ ନିଜେ କେମିତି ଠିଆ ହେଇକି ପଢ଼ିବ ଏଇଟା ଟେନସନ୍ ତା'ର ଆଉ ସିଏ ଯେହେତୁ ଭଲ ଡିଗ୍ରୀ ପାଇଛି ତ ତା ପଛରେ କିଛି ତ କଥା ଅଛି ନା ଆଉ ସେ ପ୍ରଥମେ ଯେତେବେଳେ ପ୍ଲସ୍ଟୁରେ ପଢ଼ିଲା ସେ ଛୋଟବେଳୁ ତ ଠିକ୍ ଥିଲା ତା ବାବା ମାମାଙ୍କର ଆର୍ଥିକ ଅବସ୍ଥାଟା ଠିକ୍ ଥିଲା ହେଲେ ଏବେ ଟିକେ ଖରାପ ଅଛି ଆଉ ସବୁବେଳେ ତ ସମୟ ଆଉ ଠିକ ନ ଥାଏ ନା ତ ସିଏ ଗୋଟେ ଛୋଟ କୋଚିଂ ସେଣ୍ଟରଟେ ଖୋଲିଲା ପ୍ଲସ୍ଟୁରେ ପଢ଼ିଲା ବେଳେ ନେ ସାଡ଼େ ଏପଟେ କୋଚିଂ ସେଣ୍ଟର୍ରେ ପିଲାମାନଙ୍କୁ ପଢ଼ାଏ ସେପଟେ ନିଜେ ବି ପଢ଼େ ତା ଦ୍ଵାରା ସେ ନିଜ ଖର୍ଚ୍ଚକୁ ନିଜେ ହ୍ୟାଣ୍ଡେଲ୍ କରିପାରେ ଏବଂ ବାବା ବୋଉଙ୍କର ଔଷଧପତ୍ର ସେ ତାକୁ ବି ଆଣିପାରେ ଆଉ ସେ ଏମିତି କରୁକରୁ ଗୋଟେ ବଡ଼ କୋଚିଂ ସେଣ୍ଟର୍ଟେ ବି ଖୋଲିଲା ସେଇଠି ବହୁତ ପିଲା ଆସିଲେ ତା ଦ୍ୱାରା ତା ନଲେଜ୍ ବଢ଼ିଲା ତା ଟ୍ୟାଲେଣ୍ଟ୍ ସିଏ ଦେଖେଇପାରିଲା ଯେ ସେ କେତେ ଡିଗ୍ରୀ ପାଇଛି ତା'ପରେ ତା ନିଜେ ବି ସେ ପାଠ ପଢ଼ିଲା ତା'ପରେ ପ୍ଲସ୍ଥ୍ରୀରେ ଯେତେବେଳେ ସିଏ ପଢ଼ିଲା ତ ସେତେବେଳେ ବି ତାକୁ ବହୁତ ପ୍ରୋବ୍ଲେମ୍କୁ ମାନେ ସାମ୍ନା କରିବାକୁ ପଡ଼ିଛି ତଥାପି ସେ ହାର୍ ମାନିଲାନି ଆଉ ସେ ନିଜ ପରି ମାନେ ସେ ନିଜ ଚେଷ୍ଟାକୁ ଜାରି ରଖିଲା ତା'ପରେ ସେ ଏବେ ଭଲ ଡିଗ୍ରୀ ପାଇକି ଆଉ ଏବେ ଗୋଟେ କଲେଜ୍ରେ ପ୍ରିନ୍ସିପାଲ୍ ହେଇକି ସେ ଅଛି